ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ନମସ୍କାର ଆଜ୍ଞା ହଁ ସେମିତି ଚାଲିଛି ଆଉ କ'ଣ ଏବେ ତ ଯାହା ଅବସ୍ଥା ଆପଣ ଜାଣୁଛନ୍ତି ଆଉ କ'ଣ ଆଜ୍ଞା ହଁ ଭାଇ ସେ ବିପିଏଲ୍ ଆଉ ଏଇ ତ ସବୁ ଖାଇଲା ଆମ ସଂସାରକୁ ଆଉ କ'ଣ ଇଏ ତ ସବୁଆଡ଼େ ସବୁଆଡ଼େ ତ ଏମିତି ଅକ୍ସିଜେନ୍ ଟିକେ ମିଳୁନି କି କଲ କଲ ଲୋକ ହେଉଛନ୍ତି ଆଉ କ'ଣ କରିବା ହଁ ବା ଏବେ ତ ଚାଲିଲା ଏବେ ଆରମ୍ଭ ହେଲା କୋଉଠି ଏବେ ସେପ୍ଟେମ୍ବର ପର୍ଯ୍ୟନ୍ତ ପୁରା ଚାଲିବ ସେପ୍ଟେମ୍ବର ଅକ୍ଟୋବର ପର୍ଯ୍ୟନ୍ତ ଦଶହରା ପର୍ଯ୍ୟନ୍ତ ତ ଇଏ ଗରମ ଲାଗି ରହିବ ଆଉ କ'ଣ ଆଉ କରିବା ହିଁ ତା'ପରେ ଏମାନେ ହଁ କମ୍ପାନୀ ମାନେ ଯାହା କରୁଛନ୍ତି କରୁଛନ୍ତି ହଁ ଟିକିଏ ଗଛ ହେଲେ କୋଉଠି ଟିକେ ଲଗେଇବା ପାଇଁ ଚେଷ୍ଟା କରନ୍ତେ କରନ୍ତେ ଗଛ ତ ସବୁ ଗଲା ଗଲା ତା'ରେ ଯାହା ଗୋଟେ ଅଧା ଅଛି ତାକୁ ବି କାଟିକୁଟି ଦଉଛନ୍ତି ସେଥିପାଇଁ ତ ସବୁ ଅସୁବିଧା ଆଉ କ'ଣ କରିବା

ହଁ ସେମିତି ଚାଲିଚି ଆଉ ଏବେ ତ ଖରା ହଁ ହଁ ଏବେ ଏଇ ମାସରେ ଦୁଇ'ଟା ଆସିଛି ରୋଜଗାର କ'ଣ ସେମିତି ଛୁଆଙ୍କ ପାଠପଢ଼ା ସିଏ କ'ଣ କୋଉଠି ରୋଜଗାର ହେଉଛି ଆଉ ଛୁଆଙ୍କ ପାଠପଢ଼ାରେ ତ ସବୁ ପଳେଇଯାଉଛି ଆଉ କ'ଣ କରିବା

ଛୁଆ ତ ଦି ଜଣ ଯାକ ଛୁଆ କୁଆଡ଼େ କୁଆଡ଼େ ପଇସା ଟାଣୁଛନ୍ତି ଯେ ଆଉ ସେଇଥିରେ ପୁଣି ହେଇଛି ଏଇ ମାସରେ ପୁଅ ପୁଣି ଜିଦ୍ଦି କରୁଛି ଗାଡ଼ି କିଣିବ ଗାଡ଼ି କିଣିବ କ'ଣ କେମିତି ହେବ ଚାଲିଛି ଚାଲିଛି ଆଉ

ହଁ ପରା ଆଉ ତାଙ୍କ ଖର୍ଚ୍ଚ ତ ତିନକୁ ଦିନ ବଢ଼ି ଚାଲିଛି ଆଉ କ'ଣ କରିବା ଛୁଆ ତ ଯାହା ଦେଖିବେ ବାହାର ଦୁନିଆରେ ଯାହା ଦେଖିବେ ସେ ସେଇଟା ହିଁ ସେଇଟାକୁ ହିଁ ଆଖି ପକେଇବେ ଆଉ ତାଙ୍କ କଥାରେ ତ ଏବେ ଚାଲିବାକୁ ପଡ଼ିବ ଆଉ ସେ ସମୟ ଆମ ସମୟ କ'ଣ ଅଛି ନା କ'ଣ

ହଁ

ହଁ ସେଇଟା ବି ସତ କଥା ବା ଆମେ ଯୁଆଡ଼ୁ ଯେମିତି ହଁ ଛୁଆମାନଙ୍କୁ ଠେଲିପେଲି ନେଇ ଚାଲିଲେ ସେମାନେ କ'ଣ କରିବେ ସେମାନେ ଯଦି ନିଜ ଗୋଡ଼େ ନିଜେ ଛିଡ଼ା ନହେବେ ଠିକ୍ରେ ନିଜ ପଢ଼ା ଶୁଣା ନ କରିବେ ତାହେଲେ ବହୁତ ଅସୁବିଧା ହେବ ଆଗକୁ

ଆଜ୍ଞା ଆଜ୍ଞା ଆଜ୍ଞା ହଉ ହଉ ହଉ ହଉ ଦେଖାହେଲେ କଥା ହେବା ଆଉ